ହ୍ୟାଲୋ ହଁ କିଏ ମୁଁ ହୋଟେଲ ଗ୍ରାହକ ଜଣେ କହୁଛି ହଁ ହଁ

ହଁ କୁହନ୍ତୁ

ହଁ ହଁ ହଁ ହଁ ହଉ ଆସନ୍ତୁନା ଏପଟୁ ଆସିଲେ ମୁଁ ସବୁ ବୁଝାବୁଝି କରିଦେବି ଯାହା ଜିନିଷ କହିବ ସବୁ ମୁଁ ବୁଝାବୁଝି କରି ତୁମ ପାଖକୁ ଆଣିଦେବି ତୁମେ ଷ୍ଟଲ ଖୋଲିଲେ ଏଇଠି ବହୁତ ଉପକାର ହବ ଏ ମୁଁ ଏଇଠେ ବେଙ୍ଗ୍ଲୋର ସୁରଟ୍ ଦୁଇଟା ଯାକକୁ କଭର୍ କରୁଛି ଆପଣ ଯେଉଁଠିକି କହିବେ ସେଇଠି କରିବି ନାହିଁ ସୁରଟରେ ଓଡି଼ଆ ଲୋକ ବେଶି ଅଛନ୍ତିନା ସେଠିକି ଆସ ସେଇଠି ବେଶି ସେଲ୍ ହବ ନେ ଜଳଖିଆ ଦୋକାନ କରନ୍ତୁ ହଁ ହଁ ହଁ ହଁ ବେଶି ଭଲ ରୋଜଗାର ହବ କାହିଁକିନା ଗାଁ ମାନଙ୍କରେ ପଇସା କମାଣି ନାହିଁ ଏଇଠି ସୁରଟରେ ଅଧିକ ପଇସା କମାଇବାକୁ ଲୋକମାନେ ବେଶି ଖାଇବାପାଇଁ ଇଣ୍ଟ୍ରେଷ୍ଟ କରୁଛନ୍ତି କାହିଁକିନା ଏଇଠି ଫ୍ୟାମିଲି ବେଶି ରଖୁନାହାଁନ୍ତି ଗାଁମାନେ କ'ଣ ଫ୍ୟାମିଲି ରହିବ ଓ ହୋଟେଲ ଆଡ଼େ ଏତେ ଯାଉ ନାହାଁନ୍ତି ଖାଇବା ପାଇଁ ଏଇଠି ଫ୍ୟାମିଲି ନଥିବାକୁ ସକାଳୁ ଗଲାମାନେ ଯିବେ ସବୁ ଖାଇବେ ହୋଟେଲରେ ତୁମେ ଗାଁ ଅପେକ୍ଷା ଏଇଠିକି ଆସିଲେ ବେଶି ଫାଇଦା ହବ ହଁ ତୁମେ ହୋଟେଲ ଭାଙ୍ଗି ଦେଇକି ଆସ କୋଡି଼ଏ ତାରିଖ ବେଳକୁ ମାର୍ଚ୍ଚ କୋଡି଼ଏ ବେଳକୁ ଆସ ମୁଁ ଏଇଠି ବୁଝାବୁଝି କରିଦେଇଥିବି ତୁମେ ଆସ